ହଁ ଦଶରୁ ଦଶଲକ୍ଷ ଭିତରେ ପାଞ୍ଚଟି ସଂଖ୍ୟା ମୁଁ କହିପାରିବି ସେଗୁଡ଼ିକ ହେଲା ବାରହଜାର ଦୁଇଶହ ପଞ୍ଚାନବେ ଅଠେଇଶି ହଜାର ନଅଶହ ଏକାଅଶି ଛବିଶି ହଜାର ଚାରିଶହ ଅଣତିରିଶ ଦୁଇଲକ୍ଷ ପାଞ୍ଚହଜାର ପାଞ୍ଚଶହ ଏକାବନ ଚାରିଲକ୍ଷ ନଅହଜାର ନଅଶହ ବାଇଶ